ପଶୁମାନଙ୍କ ଚରିବା ପାଇଁ ଆମ ପାଖରେ ସବୁଜ ଘାସ ପଡ଼ିଆ ଉପଲବ୍ଧ ନାହିଁ କାହିଁକିନା ଲୋକ ଆଉ ଚାଷବାସ ବେଶୀ କରୁନାହାନ୍ତି ପ୍ଲାଷ୍ଟିକ୍ ବହୁତ ୟୁଜ୍ କରୁଛନ୍ତି ପ୍ଲାଷ୍ଟିକ୍ ୟୁଜ୍ କରିବା ଫଳରେ ପଶୁପକ୍ଷୀମାନେ ଏ ରୋଗର ସ୍ୱିକାର ଶିକାର ହଉଛନ୍ତି ଦ୍ୱିତୀୟତଃ ଦ୍ୱିତୀୟତଃ ଆମର ଜମି ବାଡ଼ି ଉର୍ବର ହେଉନି ବେଶୀ ଟେକନୋଲଜି ପ୍ରଭାବରୁ ପ୍ଲାଷ୍ଟିକ୍ର ପାଣିପାଗ ବି ବହୁତ କଠିନ ରହୁଛି ଯେଉଁ ଯାହାଫଳରେ କି ଚାଷଜମି ଉର୍ବର ରହୁନି ଦ୍ୱିତୀୟତଃ ଆମର ତୃତୀୟତଃ ତୃତୀୟତଃ ପ୍ଲାଷ୍ଟିକ୍ ପ୍ଲାଷ୍ଟିକ୍ ଯୋଗୁଁ ଦେହର ଅସୁସ୍ଥ ବେଶୀ ହେଉଛି ଗାଈଗୋରୁ ପଶୁପକ୍ଷୀ ଏମାନଙ୍କ ଦେହ ଏମାନଙ୍କର ଚରିବା ପାଇଁ ପ୍ରଚୁର ପରିମାଣରେ ପାଣିପାଗ ଯୋଗୁଁ ଜମ ଘାସ ଗାଲିଚା ଘାସ ଉଠୁନି ସେମାନେ ଗାଈ ଗୋରୁ ଚରିବାକୁ ଅ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆବର୍ଜନା ବେଶୀ ପଡ଼ିକି ରହୁଛି